ଆମ ଗାଁରେ ଆମେ କ୍ରିକେଟ୍ ଭଲି ଫୁଟୁବଲ୍ ବ୍ୟାଡମିଣ୍ଟନ୍ ଇତ୍ୟାଦି ଖେଳି ଖେଳୁ ଏବଂ ଅଲଗା ଗାଁରେ ଟୁର୍ଣ୍ଣାମେଣ୍ଟ ହେଲେ ଆମମାନଙ୍କୁ ଡକାଯାଇଥାଏ ସେଥିରେ ବି ଆମେ ଯୋଗଦାନ ଦେଇଥାଉ ସେହିଠି ବହୁତ ଖୁସିରେ ଆମେ ଖେଳିକି ଜିତିକି ବି ଆସିଥାଉ